ହଁ ନମସ୍କାର ଆଜ୍ଞା ଶିବ ହଁ ଏମିତି କ'ଣ ପଳାଇ ଆସିଲୁ ହଁ କ'ଣ ହଁ ସେଇଥିରେ ତ ମୁଁ ବଞ୍ଚିଛି ଯାହା ଚେଷ୍ଟା କରାଗଲାଣି ଯେଉଁ ତିନି ଚାରିଟା ପୋଖରୀ ଅଛି ସେସବୁ ପାଇଗଲା ଆଉ ସେ ତାଙ୍କ ଇଚ୍ଛା ଅନୁସାରେ ମାଛ ଛାଡ଼ୁଛନ୍ତି ଇଚ୍ଛା ଅନୁସାରେ କାଟୁଛନ୍ତି ଆଉ ସବୁଠୁ ବେଶୀ ଦୁଃଖ ଲାଗୁଛି ଯେ ଖରାଦିନେ ସିଏ ଆଗ କାଟି ଦେଉଛନ୍ତି ଠିକ୍ ଏ ମାର୍ଚ୍ଚ ମାସ ଗଲା ପରେ ପରେ କାଟି ଦେଉଛନ୍ତି ପାଣି ନାହିଁ ଏଇନେ ଚାରି ମାସ ଲୋକ ଦୁଇ ମାସ ଲୋକ ଯେଉଁ ହନ୍ତ ସନ୍ତ ହେଉଛନ୍ତି କାହାର ଗୋଟେ ଭଲ ମନ୍ଦ କାମ ହେଲେ ପାଣି ଗଲେ ଦମକଳଟା ଆସିଲା ବେଳକୁ ପାଣି ନଥିବ ଆଉ କ'ଣ କରିବା ସବୁ କାମ ତ ଏତେ ଲେଖି ଲେଖି ଲେଖି ଲେଖି ହେଉନି ହେଲେ ଭାବୁଛି ସିଏ ଆଉ ଗୋଟେ ପ୍ରୋବ୍ଲେମ୍ ଏଇଟା ମୁଁ ଦେଖିନି ଯାହା କାନରେ ଶୁଣିଛି ଇଏ ଆମର ପିଲାମାନେ ସବୁ ପିଆ ପିଇ କରିକି ଶିବ ମନ୍ଦିର ପଛପଟେ ବୋତଲ ପକାଉଛନ୍ତି କହିଲେ ସବୁ ହେଲା ଏବେ କିଏ ଗୋଟେ ମୋତେ ଆସି କହୁଥିଲା ଭାଇ ଆପଣ ଟିକେ ଯାଇ ଦେଖନ୍ତୁ ଶିବ ମନ୍ଦିର ପଛ ପଟେ ସବୁ ମଦ ବୋତଲ କ'ଣ ହେଇଗଲା ଦୁନିଆଟା ମୁଁ ଖାଲି ଭାବୁଛି ସେ ଆମ ସମୟରେ ଥିଲା କ'ଣ ଏବେ ପିଲା ସବୁ କ'ଣ ହେଇଗଲେଣି ଶିବ ମନ୍ଦିରଟା ପବିତ୍ର ପରିବେଶ ତେଣୁ ମୁଁ ଭାବୁଛି ନିହାତି ସେଠି ପାଚେରୀ କ'ଣ କଣ୍ଟା ବାଡ଼ା ଦେଇ ଦେବା ପାଚେରୀ ତ ଡେଇଁ ପଡ଼ିବେ କଣ୍ଟା ବାଡ଼ା ଦେଇ ଦେବା କଣ୍ଟା ବାଡ଼ା ଯିବେ ନା କ'ଣ କରିବେ ପାଚେରୀ ତ ଡେଇଁ ପଡ଼ିବେ

ଆଜିକାଲି କ'ଣ ହେଉଛି କି ଆମ ସମୟରେ ଲୋକଙ୍କର ଗୋଟେ ସ୍ପେଶାଲ୍ ରିଜିନ୍ ଥିଲା ଗାଁର ଗୋଟେ ଭଲ ମନ୍ଦ କାମ ହେଲେ ଲୋକ ସ୍ଵତଃପ୍ରବୁତ ବାହାରି ଆସୁଥିଲେ ହେଲେ ଏବେ ଡାକିଲେ ଲୋକମାନେ ସେଭଳି ଲାଭ ଅଛି କିନ୍ତୁ ଗାଁ ମେଳରେ କାମ କରିବାକୁ ହେଲେ ପ୍ରଥମେ ପ୍ରଶ୍ନ ଉଠୁଛି ଯେ ମୋର କ'ଣ ଅଛି ଲାଭ ଏଥିରେ କହିଲେ ମୁଁ କ'ଣ ପାଇବି ହେଲେ ସେତେବେଳେ ଆମ ବେଳେ ଗୋଟେ ଯିଏ ହାଇ ସ୍କୁଲ ତିଆରି ହେବ ଭାଇ ଆଜି ଆସିବେ ସବୁ ଦେଖା କରିବା ସାଙ୍ଗେ ସାଙ୍ଗେ ପଳାଇ ଆସିବେ ଆଜି ଗୋଟେ ଯିବା ଅମକ ଜାଗାକୁ ଆଉ କଲେକ୍ସନ୍ ଅଛି କି କ'ଣଟା ଆଣିବା ହେ ଆଜି ଗୋଟେ ପଥର ବୁହା ଯିବ କି କାନ୍ଥ ଉଠିବ ସେଥିରେ ଲୋକ ସ୍ଵତଃପ୍ରବୁତ ଆସୁଥିଲେ ବିଷୟ ଥିଲା ସବୁ ବାହାରି ଆସୁଥିଲେ ଆଜିକାଲି ତ ଲୋକ କାହାନ୍ତି ତାଙ୍କ ନିଜ ବାରଣ୍ଡାରେ ଠିଆ ହେଇକି କୋଶ୍ଚିନ୍ କରୁଛନ୍ତି ମୋତେ କାହିଁ ଡାକୁଛ ଗଲେ ଏଥିରେ ମୋର କ'ଣ ଲାଭ ଅଛି ମୋର ପରିବାର କ'ଣ ଉପକୃତ ହବ ଇଏ ଇଏ କ'ଣ କରିବା

କ'ଣ ଶୁଭୁନି ଆଉ ଟିକେ

ହଁ ହଁ ସେଇଟା ବିଷୟରେ ମୋତେ ଟିକେ ତମ ଆଡ଼େ ସେ ଲୋକାଲ୍ ସରପଞ୍ଚକୁ କହିଥିଲି ପ୍ଲସ୍ ଆମର ଜେ ଇ ଦିନେ ଆସିଥିଲେ କେମିତି ଦେଖା ହେଇଗଲେ ବାଟରେ ତାଙ୍କୁ ବି କହିଥିଲି ପାଣି ସମସ୍ୟାଟା ସେ କହିଛନ୍ତି ତ କହିଲେ ଏଇ ପନ୍ଦର କୋଡ଼ିଏ ଦିନ ଭିତରେ ଆମେ ଏଇ କରିଦେଇଛୁ

ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ହଁ ହଁ ହଁ